ବିଶି ଜାନୁଆରୀ ଦୁଇ ହଜାର ଚଉଦ ଏପ୍ରିଲ ଦୁଇ ହଜାର ଦୁଇ ଦଶ ମେ ଦୁଇ ହଜାର ତିନି ପନ୍ଦର ଜୁନ୍ ଦୁଇ ହଜାର ଚାରି କୋଡ଼ିଏ ଜୁଲାଇ ଦୁଇ ହଜାର ନଅ